ବାସନ ଧୋଇବାର ପ୍ରଣାଳୀ ଅତ୍ୟଧିକ ସହଜ ଅଟେ ଏହା ବାସନରେ ଲାଗିଥିବା ତୈଳଯୁକ୍ତ ପଦାର୍ଥ ଗୁଡ଼ିକୁ ଛାଡ଼ି ସଫାକରିବା ପାଇଁ ଆମେ ବାସନ ଧୁଆ ସାବୁନକୁ ବ୍ୟବହାର କରିଥାଉ ଆଉ